କୁକୁଡ଼ାକୁ ତାର ଗୋଟେ ତାର ଜାଲି ଘର ହୋଇଥିବ ଘର ଗୋଟେ ବଡ଼ ବଡ଼ ଘର ହୋଇଥିବ ଲାଇଟ ବାହାରର ବାୟୁ ପବନ ଯିବା ଆସିବା କରୁଥିବ ଆଉ ତାର ଘର ଭିତରେ ବାଲି ଦିଆହୋଇଥିବ କି କୁଣ୍ଡା ଦିଆ ହୋଇଥିବ ସେ ଘରେ କୁକୁଡ଼ା ମାନେ ରହିବେ ଭେଣ୍ଟିଲେଟରରେ ଖାଦ୍ୟ ତାଙ୍କୁ କୁକୁଡ଼ା ଖାଦ୍ୟ ଦିଅ ହେବ ପାଣି ଦିଆ ହେବ ଏବଂ ଔଷଧ ତାର ପଡ଼ିବ ସେମାନେ ସେ ଭିତରେ ସୁରକ୍ଷିତ ଭାବରେ ରହିବେ ସୁରକ୍ଷିତ ଭାବରେ ରହିବେ ଏବଂ ଲାଇଟ ଫ୍ୟାନ ସେଥିରେ ଲାଗିଥିବ ବାହାର ବାୟୁ ଚଳା ଚଳ ଥିବ ଯେପରି କରୁଥିବ ସେହିଭଳି ଅବସ୍ଥାରେ ରଖିଲେ ଆମେ ମାସକୁ ମାସ ଇଞ୍ଜେକସନ ଔଷଧ ତାଙ୍କର ଦିଆ ହେବ ସେ ଯେ ଆମେ ଜାଣିବା ଯେ କୁକୁଡ଼ା ସୁରକ୍ଷିତ ରହିଛନ୍ତି